ହଁ ନମସ୍କାର

ଠିକ୍ ଅଛି

ମୁଣ୍ଡ ଭଲ ଅଛି

ହଁ ଆପଣ ମାନେ ବି ସେ ପିଲାକୁ ଟିକେ ଘରେ ପଚାରିଲେ ତ ହେବ ଯେ କେମିତି ଆମେ ଆମେ ଇସ୍କୁଲରୁ କେମିତି ତାକୁ ପଢ଼ୋଉଛେ କି ସେ ଟିଉସନରେ କେମିତି ପଢ଼ୁଛି

ହଁ ନମସ୍କାର